ହଁ ହ୍ୟାଲୋ ଆଜ୍ଞା ଆଜ୍ଞା

ଆପଣ ତ ଶୁଣିଛନ୍ତି କରିବି ବହୁତ ସବୁ ଭଲ ଭଲ ସବୁ ଭଲ କ୍ୟାମେରା ଅଛି ସବୁ ଆପଣ ଯେଉଁ

ଆମର ପାଖା ପାଖି ଆମର କହୁଛି ପରା ଆମର ପ୍ରି ୱେଡ଼ିଙ୍ଗ ପାଇଁକା ଆମର ଏଠି ପାଖରେ ରହୁଛି କୋଣାର୍କ ରହିଲା ତା'ପରେ ରାମଚଣ୍ଡୀ ଅଛି ହେଲା ଆଉ ଏଠି ତ ଭଲ ଆମର କୋଣାର୍କରେ ନା ପ୍ରି ୱେଡ଼ିଙ୍ଗ ପାଇଁ କୋଣାର୍କଟା ହିଁ ଆମର ବହୁତ ଭଲ ଜାଗା ଝାଉଁ ବଣ ସେ ଜାଗାଟା ଆମର ବହୁତ ଭଲ ଜାଗା ସେଇଠି ତ ଆପଣ ବଢ଼ିଆ ସିନେରୀ ବି ସେଠି ଭଲ ଆସିବ ଆଉ ଭଲ ଫଟୋ ବି ସେଠି ଉଠିବ ଆଉ ସେଠିକି ଗଲେ ତ ଭଲ ଆଉ ମୋର ଚାର୍ଜ ଘଣ୍ଟିକିଆ ଚାର୍ଜ ମୁଁ ନେବି ଆଉ

ପ୍ରାଇସ୍ କମାଇବ ଘଣ୍ଟାକୁ ଦୁଇ ହଜାର କେତେ ଘଣ୍ଟା ଲାଗୁଛି ନାହିଁ ନାହିଁ ଆପଣ ଯିବେ ଆପଣ ଆପଣଙ୍କ ଫିଟିଙ୍ଗରେ ଆପଣଙ୍କ ଚଏସ୍ରେ ଆଣିବେ ଆମେ ଦେଲେ ଆପଣଙ୍କର ଠିକ୍ ହେବନି ଫିଟିଙ୍ଗ ନା ତେଣୁ ଆପଣ ସବୁ ଗୋଟେ ଗୋଟେ ଅଲଗା ଅଲଗା ଡ୍ରେସ୍ ରଖିଥିବେ ଆଉ ମୁଁ ଆପଣଙ୍କୁ ହେଉଛି ପ୍ଲେସ୍ଟା ଦେଖାଇ ଦେବି ଯାଇ କରି ଆଉ ସାହାଯ୍ୟ କରିବି ଏଇଠୁ କୋଣାର୍କ ପାଖ ବାଟ ହେଉଛି ଆପଣ ଗାଡ଼ି ନେଇକି ଆସିବେ ଭଲ କ୍ୟାମେରା ଦେବି ମୁଁ ନିଜେ ଯାଇକି ପହଞ୍ଚିଯିବି ମୋତେ ନେବାର ଆବ୍ୟଶକତା ନାହିଁ ଭଲ ଭଲ

ହଁ ଏଡ଼ିଟିଙ୍ଗ ଯେଉଁ କରୁଛନ୍ତି ହଁ ସେ ଦାୟିତ୍ୱ ମୋର ଆଉ କୋଣାର୍କରେ କରୁନାହାଁନ୍ତି ରାମଚଣ୍ଡୀ ପାଖ ପୁରୀ କୋଣାର୍କରୁ ପୁରୀ ମେରିନ୍ ଡ୍ରାଇଭ୍ ଯେଉଁ ରୋଡ଼୍ ଗୁଡ଼ାକ ନମ୍ବର ରହିଲା ଆପଣ ମୋତେ କଣ୍ଟାକ୍ଟ କରିବେ ହଁ ହଁ ମୋର ଏଇ ନମ୍ବରରେ ଫୋନ ପେ ଫୋନ ପେ କରିଦେବେ ଆଉ